ମା ମାଣିକେଶ୍ୱରୀ ଟ୍ରାଭେଲରରୁ କହୁଥିଲେ କି

ଖାଲି ଆପଣ ଆପଣଙ୍କ ସୁବିଧାରେ ଗଲେ କେମିତି ହେବ ଜନସାଧାରଣ ମାନଙ୍କର ସୁବିଧାକୁ ବି ଟିକେ ଅନେଇବା ଦରକାର କାହିଁକି ନା ଆପଣ ସେଥିପାଇଁ ଅଛନ୍ତି ହଉ ହଉ ଠିକ୍ ଅଛି ରଖନ୍ତୁ